ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା ମୁଁ ସୁଧୀର୍ କହୁଥିଲି ହଁ ଏବେ ଯେଉଁ ଟିକିଏ କିଛି ସମୟ ଆଗରୁ ସ୍ଵିଗିରୁ ଯେଉଁ ମଗାଇଥିଲି ଖାଦ୍ୟ ହଁ ସେଇଟା ଟିକିଏ ଖରାପ ଥିଲା ନା ସେ ନାଇଁ ଦେବା ପରେ ମୁଁ କିଛି ସମୟ ପରେ ଘରକୁ ଗଲି ନା ତା'ପରେ ତା ଦେଖିବା ପରେ ସେ ଖାଦ୍ୟଟା ନା ଟିକିଏ ଖରାପ ଥିଲା ସେ ତେଲିଆ ଜିନିଷ ସେ ଅଧିକା ଥିଲା ଆଉ ତାହା ଖାଇବା ପାଇଁ ଟିକିଏ ଖରାପ ଲାଗୁଛି ଆଉ ବହୁତ ତେଲିଆ ଥିଲା ଆଉ ସେ ତେଲ ସେଥିରେ ବହୁତ ପରିମାଣ ଦେଇଛନ୍ତି ଆଉ ଖରାପ ଅଛି ଖାଦ୍ୟଟି ତ ଆପଣ ତାହାଟିକ ଜଲଦି ଆସି ନେଇଯିବେ ତ ତାହା ମୋର ବି ମୋକୁ ଟିକିଏ ମୋତେ ଠିକ୍ ଲାଗିବ ହଁ ହଁ ହେଲେ ତାହା ଖରାପ ହେଇ ହୋଇଚି ନା ମୋତେ ଠିକ୍ଟା ମୁଁ ପେମେଣ୍ଟ୍ କରିଛି ତାହା ତାହା ନେବାକୁ ଆପଣଙ୍କୁ ପଡ଼ିବ ଏମିତି କେମିତି ହେବ ଯେ ଏମିତି ହେଲେ ହେବ ନାହିଁ ନା ସେ ଯାହା ବି ହେଉଛି ସେଇଟା ମୋର ତ ଭୁଲ୍ ନାହିଁ ନା ତ ଆପଣଙ୍କ ଦେବା ପରେ ମୁଁ ଜଷ୍ଟ୍ ଟିକିଏ ପରେ ହିଁ ଫୋନ୍ କରିଛି ଦଶ ମିନିଟ୍ ପରେ ତ ଏବେ ଆପଣଙ୍କୁ ତ ଯେମିତି ହେଉ ପୁଣି ତାହା ନେବାକୁ ପଡ଼ିବ ନହେଲେ ତାହା ମୋତେ ତା'ର ପଇସାଟା ରିଟର୍ଣ୍ଣ୍ କରିଦେବେ ତ ମୁଁ ବି ଆପଣଙ୍କ ପାଖେ ଚିରୋପକୃତ ରହିବି ହଁ ମୁଁ ମୋର ବ୍ୟାଙ୍କ୍ ଡିଟେଲ୍ସ୍ ମେସେଜ୍ରେ ପଠାଇଦେଇଛି ତାହା ଆପଣ ଏବେ ଯହା ଲେଖି ତା ପଠାଇଦେବି ହଁ ଠିକ୍ ଅଛି ହଁ